ହଁ ସାର୍ ଆମର ଗାଈଗୋରୁମାନଙ୍କୁ ତ ହେଉଛି ରୋଗମାନେ ଏମିତି ବର୍ଷା ଦିନ ବି ହେଉଛି ଏମିତି କ'ଣ ଏମିତି ଥଣ୍ଡା ଦିନ ବି ସେ ପାଦରେ ଯେଉଁ ଖୁରା କହିବେ ସେଇଟା ହେଉଛି ଚାଲି ପାରବେ ନାହିଁ ଇଏ କରବେ ନାହିଁ ଯାହାକି ଆମେ ପାଖ ଯାହା ପଶୁ ଡାକ୍ତରଖାନା ଥାଉଛି ସେମାନଙ୍କୁ ଡାକୁ ଇଂଜେକ୍ସନ୍ ଫିନ୍ଜେକ୍ସନ୍ ଦେଉ ଆମେ ବି ସେଇଠି ସେ ଗୋଡ଼ ପାଦରେ ଯାହା ହେବ ସେଇଟା ମାନେ ଯାହା ଆମେ ଯାହା କରୁଛୁ ସେ ଯାହା ଏମିତି ଥଣ୍ଡା ଫଣ୍ଡା ଜିନିଷ ମଡ଼େଇକି ଯାହାକେ ଠିକ୍ କରିବା କଥା ତ କରୁଛୁ ତ କେତେ ଗାଈ ବା ଯେଉଁଟା ଆମର ଛେଳି ଫେଳି ବି ହେଉ ଯେଉଁଟା ହେଉଛି ତ ଠିକ୍ ହେଉଛନ୍ତି ନହେଲେ ତ ମରିଯାଉଛନ୍ତି ବର୍ଷା ଦିନ ତ ବର୍ଷା ଦିନ ଆମେ ଟିକିଏ ତାଙ୍କୁ ଟିକିଏ ହେଇଥାଏ ଏକା ପାଦ ରୋଗ ଗୋଟେ ହେଉଛି ସେ ଇନ୍ଫଲୁଏନ୍ସ ନା କ'ଣ କହୁଛନ୍ତି ସେଇଟା ଗୋଟେ ହେଉଛି ସେହି ସେହି ସାର୍ମାନେ ଆସିକି ଡାକୁଛନ୍ତି ସେହି ପଶୁ ଡାକ୍ଟରଖାନାର ସାର୍ମାନଙ୍କୁ ଡାକୁଛୁ ଇଂଜେକ୍ସନ୍ ଫିନ୍ଜେକ୍ସନ୍ ଦେଉଛୁ ଟୀକା ଫିକା ବି ଦେଇ ଥାଉଚୁ ଫିର୍ ଭି ଆମର ହେଉଛି ଏମିତି ଦେଖା ଯାଉଛି ରୋଗ ଫୋଗ ହେଇଥାଉଛି ସାର୍ ଥଣ୍ଡା ଦିନ ତ ହୋଇଥାଉଛି ବର୍ଷା ଦିନ ତ ହୋଇଥାଉଛି ଖରା ଦିନ ତ ଏତେ ହେଉନି